ଉତ୍ତମ ଗୁଣବତ୍ତାର ପ୍ରଜାତି ଏବଂ ସୁସ୍ଥ ପଶୁମାନଙ୍କୁ ଆମେ ସାଧାରଣତଃ ଗୃହପାଳିତ ପଶୁ ଜାଣିଥାଉ କୁକୁର ବିଲେଇ ଗାଈ ବଳଦ ଇତ୍ୟାଦି ତାହା ଜାଣିବା ପାଇଁ ଏବଂ ଶିଖି ତାଙ୍କଠୁ ତାଙ୍କୁ କିଛି ଶିଖେଇବା ପାଇଁ ଆମେ ପଶୁ ଡାକ୍ତରଙ୍କର ପରାମର୍ଶ ନେଉ ତାଙ୍କର କୌଣସି ରୋଗ ବ୍ୟାଧି ହେଲେ ପରାମର୍ଶ ଡକ୍ଟର ପରାମର୍ଶରେ ଆମେ ତାଙ୍କୁ ଔଷଧ ପାନ କରିବା ପାଇଁ ଦେଉ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟରେ ସେମାନଙ୍କୁ ମଧ୍ୟ ଲିପ୍ତ କରିଥାଉ